ପାଞ୍ଚଟି ଜିଲ୍ଲାର ନାମ ହଉଛି ସୁବର୍ଣ୍ଣପୁର ରାୟଗଡ଼ା ଗଞ୍ଜାମ ଖୋର୍ଦ୍ଧା ଏବଂ ନୟାଗଡ଼ ମୋତେ ଗଞ୍ଜାମ ଜିଲ୍ଲାଟି ବହୁତ ଭଲ ଲାଗେ ଏଠାରେ ବିଭିନ୍ନ ପ୍ରକାର ମନ୍ଦିର ଦେବାଦେବୀ ମନ୍ଦିର ଗୋପାଳପୁର ବ୍ରିଚ ଇତ୍ୟାଦି ରହିଅଛି ମନ୍ଦିର ମାଳିନୀ ଗଞ୍ଜାମ ମଧ୍ୟ ଦେଖିବାକୁ ବହୁତ ଭଲ ଲାଗେ ଏବଂ ଏଠାକାର ପରିବେଶ ମଧ୍ୟ ଶାନ୍ତ ଏବଂ ସରଳ ଅଟେ